ହେଲୋ ହଁ ମାଡାମ୍ ନମସ୍କାର ବାସୁନ୍ଧର କହୁଛି ମ୍ୟାମ୍ ମ୍ୟାମ୍ ପେଟ ଟିକେ ଗଡ଼ବଡ଼ ହେଉଛି ଗ୍ୟାସ୍ ପ୍ରୋବ୍ଲେମ୍ ହଁ ଆଜି ରବିବାର ଟିକେ ଆଇଁଷ ହୋଇଯାଇଥିଲା ଆଉ କ'ଣ କଲେ ଠିକ୍ ହେବ ମ୍ୟାମ୍ କ'ଣ କଲେ ଠିକ୍ ହେବ ବୋଲୁଛି ପାଣି ଟିକେ କମ୍ ପିଇଦେଇଛି

ହଁ ଏ ପାଖରେ କୋଉଠି ମେଡିକାଲ୍ ଅଛି କି ମ୍ୟାମ୍ ଆମ ପାଖରେ ତ ଆମ ଗାଁ ପାଖରେ ମେଡିକାଲ୍ ନାହିଁ ମ୍ୟାଡାମ୍ କୋଉ ମେଡିକାଲ୍ ମ୍ୟାଡାମ୍ ହଁ ହଁ ଇଏ ବେଡ୍ ଫେଡ୍ କ'ଣ ମିଲିଲେ ମିଲିବ କି ମ୍ୟାଡାମ୍ ରହିବା ପାଇଁ କେତେ କେତେ ପଡ଼ିବ ମ୍ୟାଡାମ୍ ହଁ ହଁ ଆପଣଙ୍କ ପାଖରେ କୋଉ ସଲ୍ୟୁସନ୍ ଅଛି କି ମ୍ୟାମ୍ ଟିକେ କମିବା ପାଇଁ

ହଁ ଆଶା ଦିଦି ଅଛନ୍ତି ମ୍ୟାଡାମ୍

ହଉ ମ୍ୟାଡାମ୍ କାଲିକୁ ପହଞ୍ଚୁଛି